ଆମେ ଗଛ ରୋହିବା ପାଇଁ ଆମ ଗାଁ'ର ମାଟି ବ୍ୟବହାର କରିପାରୁ ନାହୁଁ କାରଣ ଆମ ଗାଁ'ର ମାଟି ଥୋଡ଼ା ଟିକେ ଟିକେ ପଥୁରିଆ ବାହାରେ ସେଥିପାଇଁ ଆମେ ଅନ୍ୟଠାକୁ ମାଟି ନେଇଯାଇଥାଉ ସେଠାରୁ ବାଲୁଆ ମାଟି ପଟ୍ଟୁ ମାଟି ଇତ୍ୟାଦି ଆଣି ତାକୁ ଆମେ ସାଇଜରେ ରଖି ତାକୁ ଠିକ୍ ଠାକ୍ ରେ ରଖି ସେଇଥିରେ ଆମେ ପାଣି ଦେଇ ସେ ସେଠାରେ ଆମେ ମଞ୍ଜି ପକାଇଥାଉ ମଞ୍ଜି ପକେଇନା ଗଛ ତାପରେ ହୁଏ ସେଥିରେ ସାର ଦେବାର୍ ଟା ହେଉଛେ କାରଣ ଏଥିରେ ଯେତେବେଳେ ଆମେ ସାର କା'ଣାକି ସେଥିରେ ସାର ଦେଉଛେ ସେ ଗଛଟା କା'ଣା କି ତାର୍ ବଢ଼ବାକେ ଇମ୍ପପୃଭ କରସି ଆର୍ ସାର ଦେବାରୁ ଆମେ ଆମେ ଯେନ୍ ଯେନ୍ ସାର ଫାର ଦେଇକି ଆମେ କରସୁଁ ସେଟା ହେଉଛେ ୟୁରିଆ ପୋଟାସ ଏନ୍ତା ସାର ଆମେ ଆଣିକିନା ଦେସୁ କାରଣ ସାର ଦେବା ଯୋଗୁଁ ପୁକ ହବା ଗଛ ଯୋଉ ପତ୍ର ଖାଇଦିଅନ୍ତି ପୁକ ମାନେ ସେଥିରେ ସେଥିରେ ଲାଗନ୍ତି ନାହିଁ ତ ସେଥିଲାଗି ଆମେ କା'ଣାକି ଗଛରେ ସାର ଦେଇଥିସୁଁ ଆର୍ ଯେତେବେଲେ ଆମେ ସାର ଦବାକେ ଯେନ୍ ଯାଇସୁଁ ପହିଲା କାଣାକି ମାଟିକି ଆମେ ଚାଷ ସାଇଡ଼ କରିକିନା ସେଥିରେ ସେ ସାରକେ ଦେମୁ ସାର ଦେଇ ସାରିଲା ପରେ ତାହାପରେ ସେ ମାଟି ଖାପିକିନା ସେଥିରେ ପାଣି ଦିଆହେସି ତ ସେଥିରୁ ସେ ଯେତେବେଲେ ପୁକ ଯେ ତାପରେ ସାର ଦେଇ ସାରିଲା ପରେ ପୁକ ଯେତେବେଲେ ଲାଗସି ସେ ପୁକ ଯେ ପତ୍ରକେ ଲାଗିଥିବା ସେ ପତ୍ରକେ ଆମେ ଛିଡ଼େଇକିନା ତାହାକୁ ଅଲଗା ନେଇ ଫିକି ଦେସୁ